କୁହନ୍ତୁ କିଏ କହୁଛନ୍ତି ହଁ କୁହନ୍ତୁ ହଁ ଆମ ମେଡିକାଲଟା ତ କଟକରେ ଆଉ ମେଡିକାଲ ସେମିତି ସବୁ ଭଲ ଚାଲିଛି ଆପଣ କେଉଁ ବିଷୟରେ ଜାଣିବାକୁ ଚାହୁଁଛନ୍ତି ପେସେଣ୍ଟମାନଙ୍କର କେୟାର ତ ନିଆଯାଉଛି ଆମର ଚାରିମହଲାର ବିଲ୍ଡିଂ ସେଠି ଦଶଟା ଡକ୍ଟର ଅଛନ୍ତି ଆଉ କୋଡ଼ିଏଟା ନର୍ସ ଆଉ ପେସେଣ୍ଟମାନଙ୍କର ସେବା କରୁଛନ୍ତି ଆପଣଙ୍କର ଯଦି ଆଖିର କିଛି ପ୍ରୋବଲେମ୍ ଅଛି ତା'ହେଲେ ଆପଣ ଆଖି ଡକ୍ଟରଙ୍କୁ ଦେଖାଇବେ ଆଉ ଆପଣ କ'ଣ ଆଉ ଅଛି ଜାଣିବାର କହୁନାହାନ୍ତି ଗାଡ଼ି ପାର୍କିଂ ପାଇଁ ବି ଅଛି ଆଉ କ୍ୟାଣ୍ଟିନର ସୁବିଧା ବି ଅଛି ଏଠୁ ପୁରା ପାଖରେ ଲାଗିକି ମେଡିକାଲକୁ କ୍ୟାଣ୍ଟିନଟା ଅଛି ଆପଣ ସେଠି ଯାଇକି ଖାଇପାରିବେ ସବୁ ଡକ୍ଟର ଅଛନ୍ତି ଯେମିତିକି ଆଖିର ଆଉ କାର୍ଡ଼ିଓଲୋଜିର ଆଉ ଅର୍ଥୋପେଡ଼ିକ୍ର ନ୍ୟୁରୋଲୋଜିର ଆପଣ ଯେଉଁ ଡକ୍ଟର କହିବେ ସବୁ ଡକ୍ଟର ଏଠି ଅଛନ୍ତି ଟିକେଟ କାଟିବା ପାଇଁ ଆମର ତିନିଶହ ଟଙ୍କା ଦରକାର ଆପଣ ସକାଳୁ ଆସିବେ ଆସିକି ସାତଟାରୁ ଖୋଲୁଛି ଆମର ମେଡିକାଲ ସେଠି ଦେଖିବେ କ'ଣ କେମିତି ସବୁ ଟିକେଟ କଟାହେଉଛି ଲାଇନ୍ ଲଗାଇ ଠିଆ ହେବେ ତା'ପରେ ଟିକେଟ କାଟିବେ ଦଶଟା ବେଳକୁ ଡକ୍ଟର ଆସିବେ ସେଠି ଦେଖା କରିବେ କେଉଁ କେଉଁ ଡକ୍ଟର କହିଲେ ସବୁ ଡକ୍ଟର ସେମ୍ ଟାଇମିରେ ଆସୁଛନ୍ତି ସେହି ଦଶଟା ବେଳେ ଆସୁଛନ୍ତି ନଅଟା ବେଳେ ଯାଉଛନ୍ତି ଭୁବନେଶ୍ୱରରୁ ଆସୁଛନ୍ତି ଅଲଗା ଅଲଗା ପ୍ଲେସ୍ରୁ ଆସୁଛନ୍ତି ଆପଣ କାହା କଥା ଜାଣିବାକୁ ଚାହୁଁଛନ୍ତି ଆଉ ସିଏ ବି ସେଇ ଗୁରୁବାରିଆ ଆସୁଛନ୍ତି ଦଶଟା ବେଳେ ଆସୁଛନ୍ତି ଆପଣ ସାତଟା ବେଳେ ଆସିକି ଡକ୍ଟରମାନଙ୍କୁ ଡକ୍ଟରଙ୍କୁ ଦେଖା କରନ୍ତୁ ଆଉ ସବୁ ସୁବିଧା ଅଛି ଆପଣ ଆସନ୍ତୁ ଦେଖନ୍ତୁ ଆଉ ଖାଇବା କ୍ୟାଣ୍ଟିନ ସେହିପାଖରେ ତ ଅଛି ଆଉ

ହଁ ହଁ ଭଲରେ ନିଆଯାଉଛି ମେଡିକାଲରେ ତ ରହିହେବନି ସବୁ ଫ୍ୟାମିଲି ସାରା ରହିପାରିବେ ନାହିଁ ସେଠି ହୋଟେଲ ଅଛି ସେଠି ରହିପାରିବେ ଫ୍ୟାମିଲି ଆଉ ମେଡିକାଲରେ ଫ୍ୟାମିଲି ମେମ୍ବର କେବଳ ଜଣେ ରହିବାର ପଲିସି ଅଛି ହଁ ନର୍ସମାନେ ଠିକ୍ ଟାଇମରେ ଦେଉଛନ୍ତି ମେଡିସିନ ନର୍ସମାନେ ତ ସବୁ ଦିନ ଦେଉଛନ୍ତି ତାଙ୍କର ଟାଇମିଂ ଅନୁସାରେ ସେମାନେ ଆସୁଛନ୍ତି ଆଉ ଟାଇମ କାମ ସାରିକି ଟାଇମ ଅନୁସାରେ ଯାଉଛନ୍ତି ଓକେ